ପ୍ରଥମେ ପୋଷାକଟିକୁ ମୁଁ ଏକ ଡେକ୍ଚିରେ ପାଣି ରଖି ପୋଷାକଟିକୁ କିଛି ସମୟ ପାଇଁ ବତୁରେଇ ଥିଲି ତାହାପରେ ସାବୁନ ଅଣିକି ପୋଷାକଟିକୁ ଭଲ ଭାବେ ସଫା କରିଥିଲି ଡେକ୍ଚିରେ ପ୍ରଥମେ ପାଣି ରଖିଲି ତାହାପରେ ପୋଷାକଟିକୁ ନେଇ ସେଥିରେ ବତୁରେଇକି ସାବୁନ୍ ଆଣିକି ସଫା କରିଥିଲି ପୋଷାକଟିକୁ ପୋଷାକଟିକୁ ଚୁପୁଡ଼ିକି ଭଲ ଭାବେ ତାକୁ ନେଇକି ଛାତ ଉପରେ ସୁଖାଇଥିଲି